ସେୟାର୍ ମାର୍କେଟ୍ ସେୟାର୍ ମାର୍କେଟ୍ ହେଉଛି ଗୋଟିଏ ଦେଶର ବଡ଼ ବିଜନେସ୍ ମାର୍କେଟ୍ ଯେମିତି କମ୍ପାନୀର ସେୟାର୍ କିଣି ଆଉ କିଣିବା କିଣିବା ପରେ କମ୍ପାନୀ ର ଲାଭ ଅପ୍ ଡ଼ାଉନ୍ ଯେତେବେଳେ ହୁଏ ସେୟାର୍ ମାର୍କେଟ୍ରେ ସେମିତି ତାଙ୍କର ସ୍ଥିରତା ଆଉ ଅସ୍ଥିରତା ମଧ୍ୟ ହୁଏ ସେ କମ୍ପାନୀ ଯଦି ଲାଭରେ ଚାଲିଥିବ ତେବେ ସେୟାର୍ ମାର୍କେଟ୍ର ସ୍ଥିରତା ଠିକ୍ ରହିବ କମ୍ପାନୀ ଯଦି ଲସ୍ରେ ଚାଲିଥିବ ତେବେ ତା'ର ଅସ୍ଥିରତା ବଜାୟ ଅସ୍ଥିରତା ରହିବ ଆଉ ସେୟାର୍ ମାର୍କେଟ୍ ସେନ୍ସେକ୍ସ୍ରେ କୌଣସି ସେୟାର୍ କିଣିକି ଆପଣ ବିଜ୍ନେସ୍ କରିପାରିବେ ଲକ୍ଷ ଲକ୍ଷ ଟଙ୍କା ସେୟାର୍ କିଣିକି ଆପଣ ବିଜ୍ନେସ୍ କରିପାରିବେ ଆଉ ତା'ପରେ ରହିଲା ଡିଜିଟାଲ୍ ଆପ୍ ଡିଜିଟାଲ୍ ଆପ୍ କରିବାରେ ବହୁତ କିଛି ପରିବର୍ତ୍ତନ ହୋଇଛି ଏହା ଦ୍ୱାରା ଲୋକମାନଙ୍କର କୌଣସି ସ୍ଥାନକୁ ନ ଯାଇ ମଧ୍ୟ ଡିଜିଟାଲ୍ ଆପ୍ରେ ସେମାନେ ନିଜର କାରବାର କରିପାରୁଛନ୍ତି ଘରେ ବସିକି ନିଜର କାରବାର ସେମାନେ କରିପାରୁଛନ୍ତି ତେଣୁକରି ଏହା ହିଁ ସୁବିଧା ଯେ ଘରେ ବସିକି ଡିଜିଟାଲ୍ ଆପ୍ ମାଧ୍ୟମରେ ସେମାନେ ବିଜ୍ନେସ୍ କରିପାରୁଛନ୍ତି କୌଣସି ଜାଗାକୁ ପୂର୍ବରୁ ଯେମିତି ଯିବା ଆସିବା କରୁଥିଲେ ଟ୍ରେନ୍ରେ ଏରୋପ୍ଲେନ୍ରେ କୌଣସି ଜାଗାକୁ ଯାଇ ପଇସା ପତ୍ର କାରବାର ନେବା ଆଣିବା କରୁଛନ୍ତି ନିଜେ ଯାଇକି ସେମିତି ଆଉ ହୋଇପାରୁନି ଡିଜିଟାଲ୍ ମାଧ୍ୟମରେ ବିଜ୍ନେସ୍ରେ ବହୁତ କିଛି ପରିବର୍ତ୍ତନ ହୋଇଛି ଘରେ ବସି ମଧ୍ୟ ବିଜ୍ନେସ୍ କରିପାରୁଛନ୍ତି ଲୋକମାନେ ଆଉ ବାସ୍ ଏତିକି କହୁଛି ଆଉ ଧନ୍ୟବାଦ